ହ୍ୟାଲୋ ସୋନୁ କିଭଳି କିପରି ଅଛୁ ଆଉ ସବୁ ଭଲ ଅଛିଓହୋ ଆଉ ମୋତେ କାଁ ତୋ ସହିତ ଗୋଟେ କାମ ଥିଲାରେ ଇଏ ମୁଁ ତୁ ଯେଉଁ କହିଥିଲୁ ସାର୍ ଗୋଟେ ଫ୍ୟାନ୍ଟା ମୁଁ ଅର୍ଡ଼ର କରିଥିଲି ସେଇଟା ଆସିଲା ତାପରେ ସେ ଦୁଇ ଦିନ ବି ହେଲାନି ସେଟା କେମିତି ପୋଡ଼ିଗଲା ସେ ଦୋକାନବାଲା ସହିତ ତାପରେ ସେଟା ଫେରସ୍ତ କରିବାକୁ ଗଲେ ସେ ଦୋକାନବାଲା କହିଲା କି ଏଇଟା ହବନି ଆଉ ମୋ ହାତରୁ ଭୁଲରେ ସେ ୱାରେଣ୍ଟି କାର୍ଡ଼ ହେଲେ ଭୁଲ ହଜିଯାଇଛି ଆଉ ସେ ଦୋକାନ ହେଲା ବି ମୋ ସହିତ ଖରାପ ବ୍ୟବହାର କରୁଛି ତୁ ଯଦି ଅସିଥାନ୍ତୁ ବୋଲେ ଭଲ ହେଇଥାନ୍ତା ଆଉ ତୁ ଯଦି ଏବେ କେଉଁଠି ଅଛୁ ଓହୋ ଭୁବନେଶ୍ୱରରେ ଭୁବନେଶ୍ୱର ତା'ହେଲେ କେବେ ଆସବୁ ଟିକିଏ ବେଗି ଆସିଥିଲେ ହେଇଥାନ୍ତା ମୋର ଘରେ ବି ବହୁତ ଗରମ ହେଲାଣି ଆଉ ମୋର ଘରେ ବି କେତେ ଅତିଥି ଆସିବେ ବୋଲି ହେଇଗଲାଣି ବାପା ମା' କହୁଥିଲେ ତ ସେ ଫ୍ୟାନ୍ଟା ଯଦି ତିଆରି ହେଇଯାଇଥା ଫେରସ୍ତ ହେଇଥାଏ ସେ ପଇସାରେ ମୁଁ ଆଉ ଗୋଟିଏ ଫ୍ୟାନ୍ଟା କିଣି ଦେଇଥାନ୍ତି ଆଉ ଯଦି ତୁ ଆସବୁ ବୋଲି ଭଲ କଥା